ମୋର ଛୋଟବେଳୁ ସେବା କରିବାରେ ବହୁତ ଇଚ୍ଛା ଥିଲା ମୋର କଠିନ ପରିଶ୍ରମ ଅକ୍ଲାନ୍ତ ପରିଶ୍ରମ କରି ଦଶରୁ ବାର ଘଣ୍ଟା ପାଠ ପଢ଼ି ମୁଁ ଏଇଥର ଡାକ୍ତର ପରୀକ୍ଷା ଦେଇଛି ମୁଁ ଏଥିରେ ଉତ୍ତୀର୍ଣ୍ଣ ହେଲେ ଡକ୍ଟର୍ ହେଲେ ଗରିବଗୁରୁବା ଲୋକଙ୍କ ପାଇଁ ସେବା କରିବି ଓ ବିନା ମୂଲ୍ୟରେ